ଚିତ୍ରକଲା ଗୁଟେ ଏନ୍ତା ଗୁଟେ ଜିନିଷ୍ଟେ ଏ ଯେନ୍ଟାକି ଆମର୍ ଗୁଟେ କଲାକାର୍ ସାଙ୍ଗେ ସାଙ୍ଗେ ତାର୍ କଲାକାରୀ ଗୁଣ୍କେ ପ୍ରଦର୍ଶନ୍ କର୍ସି ଗୁଟେ କଲାକାର୍ଟେ ତାର୍ ଲାଇଫ୍ରେ ଯେନ୍ଟା ବି ଗୁଟେ ଆଙ୍କ୍ଲା ଚିତ୍ରଟେ କାଟ୍ଲା ତାର୍ ସାଙ୍ଗେ ସାଙ୍ଗେ ତାର୍ ଇମୋସନ୍ ତାର୍ ଅନ୍ତର୍ନିହିତ ଗୁଣ ତାର୍ ଗୁଟେ ଭାବନା ଶକ୍ତି ସେଥିରେ ଥିସି ସେ କଲାକାର୍ଟେ ସେ ଚିତ୍ରରେ ତାର୍ ପୁରା ଜୀବନ୍ ଦେଇନେସି ସେ ଜୀବନନ୍ତ କର୍ବାର୍କେ ତାର୍ ସବୁପ୍ରକାର୍ ଯାହା ବିି ତାର୍ ଆତ୍ମ ନିଷ୍ଠା ପ୍ରଚେଷ୍ଟା ସବୁକେ ସେଥି ଲଗେଇ ଦେସି ସେଟାକେ ସରସ ସୁନ୍ଦର ମଧୁମୟ କରବାରକେ ଲୋକଲୋଚନ୍ରେ ଆଣବାର୍ ଲାଗି ସେ ସବୁ ତାର୍ ଲଗେଇ ଦେସି ଗୁଟେ ଚିତ୍ରକେ ଜୀବନ୍ତ କର୍ବାର୍ ଲାଗି ତ ସେ ପ୍ରକାର୍ ଚିତ୍ରକଲାକେ ଆମେ ଯେତେ ସୁନ୍ଦର୍ କରିପାର୍ମା ଲୋକ୍ ସେତାକେ ସେତେ ଆର୍ ବି ଅଧିକ ଭାବାତ୍ମକ ଭାବରେ ତାକେ ଦେଖ୍ବେ ତ ସେ ଚିତ୍ର ଆମର ଜଣେ ଉତ୍ତମ ଚିତ୍ରକାର୍ ସେ ପ୍ରକାର୍ ଜିନିଷ୍ କର୍ସି ଜଣେ ଉତ୍ତମ ବ୍ୟକ୍ତି ହେବାର୍ ସାହାଯ୍ୟ କର୍ସି ସେ ତାରା ମାନେ କଳାକାରୀଟା କଲାକାର୍ ଗୁଟେ ଏନ୍ତା ଜିନିଷ୍ଟେ ଏ ଯେକି ସମାଜ୍ରେ ସବୁନ ସମ୍କର୍ ସାଙ୍ଗେ ଗୁଟେ ଦୃଷ୍ଟି ସମସ୍ତଙ୍କର୍ ଦୃଷ୍ଟିରୁ ଗୁଟେ ଉତ୍ତମ୍ ନାଗରିକ ଏ ସେ ଗୁଟେ ଉତ୍ତମ୍ ହେବାକେ ଚେଷ୍ଟା କରିପାର୍ସି ଆଉ ତାହାକେ ଲୋକ୍ ଭଲ୍ ନଜର୍ ଦେଖ୍ସନ୍ ଗୁଟେ କଲାକାର୍ଟେ କେ ସେ କଲାକାର୍ ସେ ପେଣ୍ଟର୍ ହଉ ସିଙ୍ଗର୍ ହଉ ଏକ୍ଟର୍ ହଉ ଯାହା ବି ହଉ କଲାକାର୍ଟେ ଗୁଟେ ଲୋକ୍ ଭଲ୍ ନଜର୍ରେ ଦେଖ୍ସନ୍ ତ ଇ ପ୍ରକାର୍ ଚିତ୍ରକଲାର ସେ ଯେନ୍ତା ସେ ଯେନ୍ ଜାଗାରେ ହଉ କିି ସେ ଗୁଟେ ମନ୍ଦିର୍ଟେ ନିର୍ମାଣ କଲା ସେନ ଗୁଟେ ଚିତ୍ରଟେ ଆଙ୍କ୍ଲା ସେ ଗୁଟେ ତାର୍ ଗୁଟେ ଛବିଟେ କାଟ୍ଲା କୌଣସି ଜାଗାରେ ଲୋକ୍ ଦେଖିକରି ସେଟା ବିମୋହିତ ହେଇଯାଏସନ୍ ସେ ଚିତ୍ର କାର୍ଟା ସେ ଜାଗା ବି ଯେ କାଟିଥିସି ଚିତ୍ରଟା ସେଥିରେ ସେ ତାର୍ ବହୁତ୍ ଜିନିଷ୍ ଲଗେଇଥିସି ତାର୍ ବହୁତ୍ ଆତ୍ମନିଷ୍ଠା ତାର୍ ଭାବ ବିଭୋର ସବୁ ଲଗେଇକରି ସେ ଗୁଟେ ଛବିକେ କି ଯେନ୍ ମୂର୍ତ୍ତିଟେ ହଉ ତାହାକେ ଜୀବନ୍ତ ରୂପ ଦେବାକେ ସେ ତାର୍ ସବୁକିଛି ଲଗେଇ ଦେଇଥିସି ଇଟା ହଉଛେ ଗୁଟେ ଚିତ୍ରକାର୍ର ଜଣେ ଉତ୍ତମ୍ ମଣିଷର ତାର୍ ଗୁଣ